ହ୍ୟାଲୋ ମୁଁ ଦୀପକ କହୁଥିଲି ଏହିଟା ବର୍ଷା ରେଷ୍ଟୁରାଣ୍ଟ ନା ଆଚ୍ଛା ତୁମ ରେଷ୍ଟୁରାଣ୍ଟରେ ଥଣ୍ଡା ଲସି ଜୁସ୍ ମାଜା ଫାଜା କିଛି ମିଳିବ କି ଆଚ୍ଛା ଯଦି ବା ଲସି ଅଛି ମୁଁ ତା'ହେଲେ ମୋ ଅର୍ଡ଼ର ଆସେପ୍ଟ କରିକି ବ୍ରଜସୁନ୍ଦରପୁର ଗାଁରେ ଆଣିକି ପହଞ୍ଚାଇପାରିବେ କି ଆଚ୍ଛା ଠିକ ଅଛି ଏହି ଆଡ଼୍ରେସରେ ପହଞ୍ଚାଇ ଦିଅନ୍ତୁ